ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ନିମନ୍ତେ ବହୁତ ଗୁଡ଼ିଏ ସୁବିଧା ସୁଯୋଗ ରହିଛିି କିପରି କଲେଜ କଲେଜ ଏବଂ ଅତ୍ୟାଧୁନିକ ତାଲିମ କେନ୍ଦ୍ର ରହିଛି ଏହା ବ୍ୟତିତ ଲୋକମାନେ ଘରୋଇ ଉପଚାର ଏବଂ ଆଧ୍ୟାତ୍ମିକତା ଏବଂ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରିଥାନ୍ତି ଏହା ବ୍ୟତିତ ହୋମିଓପାଥି ଉପରେ ମଧ୍ୟ ବିଶ୍ୱାସ ରହିଛି ଚେରମୂଳି ଆୟୁର୍ବେଦ ଔଷଧ ମଧ୍ୟ ବିଶ୍ୱାସ ରହିଛି